ମୁଁ ଯେଉଁ କୁର୍ତିଟି କିଣିଥିଲି ସେହି କୁର୍ତିଟି ମୁଁ ଦୁଇ ତିନି ଥର ପିନ୍ଧିଲା ପରେ ତାକୁ ଯେତେବେଳେ ଧୋଇ ଦେଇଛି ଧୋଇ ଦେଲାପରେ ସେହି ଯେଉଁ ଡ୍ରେସ୍ରେ ହୋଇଥିବା ସୂତା କାମ ଧୀରେ ଧୀରେ ଛାଡ଼ିଗଲା ଆଉ ତାପରେ ଯେଉଁ ତଳ ଲେସ୍ ଗୁଡ଼ାକ ମଧ୍ୟ ଛାଡ଼ିଗଲା ଆଉ ତାପରେ ଧୋଇଦେଲା ପରେ ସେଇଟା ଯେମିତି କପଡ଼ା ପୂର୍ବ କପଡ଼ା କିଣିଲା ବେଳେ ଯେମିତି ଥିଲା ସେମିତି ନଥିଲା ତ ସେତେ ସେତେ ଭଲ ପଡ଼ିଲାନି ବୋଲି ମୋତେ ଲାଗୁଛି